ଆଜ୍ଞା ଆପଣଙ୍କୁ ମୁଁ କହିଥିଲି ମୋ ପାଖକୁ ଗୋଟେ ଗାଡ଼ିଟେ ପଠେଇବେ ମୋ ଯିବାର ଅଛି କି କଣ ଆପଣ ମୋତେ ଗୋଟେ ଗାଡ଼ି ଦେଇଛନ୍ତି ସେଇ ଗାଡ଼ିରେ ସିଟ୍ଗୁଡ଼ାକ ପୂରାପୂରି ଏମିତି କ'ଣ ଫାଟିଯାଇଛି ଚିରିଯାଇଛି ତା ଭିତରୁ ତୁଳା ବାହାରି ପଡ଼ିଲାନି ଆପଣ ଟିକିଏ ଦେଖିକି ଦେବା କଥା ନା ଚେକ୍ କରିକି ଲାଗୁଛି ବହୁତ ପୁରୁଣା ହେଲାଣି ଗାଡ଼ିଟା ଠିକ୍ ନାହିଁ ପୁଣି ଆମେ ରାସ୍ତାରୁ ଯାଉ ମଝିରୁ ଅଟକି ଗଲା ଗାଡ଼ିଟା ଆପଣ କଣ ଏମିତି ଗାଡ଼ି ଦେଉଛନ୍ତି ଆପଣ ଯଦି କଷ୍ଟମର୍ ଜଣେ ବୁକ୍ କରୁଛି ପଇସା ଦେଇକି ବୁକ୍ କରୁଛିନା ଖାଲି ବୁକ୍ କରୁଛି

ଯେମିତି ଗାଡ଼ି ଗୋଟେ ପାଇବା କଥା କଷ୍ଟମର୍ ସେମିତି ଗାଡ଼ି ଦେବେ ଆପଣ ଗାଡ଼ି ଦେଉଛନ୍ତି ତା'ର ଷ୍ଟେରିଂରେ ଜଙ୍ଗ ଲାଗିଯାଇଛି ସିଟ୍ଗୁଡ଼ା ଫାଟିଯାଇଛି ମଝିରୁ ଗାଡ଼ି ପୁରାପୁରି ଖରାପ ହେଇକି ପଡ଼ିଲାଣି ତାକୁ ମିସ୍ତ୍ରୀ ଡ଼କା ହେଉଛି ଇଏ ହେଉଛି ଆପଣ କଣ ଏମିତି କରୁଛନ୍ତି ଆପଣ ଏମିତି କରିବା କଥା ଆମେ କଷ୍ଟମର୍ ମାନେ ଗୋଟେ ବିଜନେସ୍ ଲୋକପାଇଁ ଭଗବାନଙ୍କ ଭଳିଆ ଆପଣ ଆମ ସହିତ ଏମିତି କାଇଁ କରୁଛନ୍ତି ଆପଣ ଭଲ ଗୋଟେ ଗାଡ଼ି ପଠେଇ ପାରିଲେନି ଆମର ଯୋଉ ଅସୁବିଧାଟା ହେଲା ପଇସାଟା ତ ନେଲେ ନା ନାହିଁ ଆପଣ କରିଥିଲେ କଣ ହେଇଥାନ୍ତା ଭଲରେ